ପୂର୍ବ କାଳରେ ଆମର ପିଲାମାନେ ପାଠ ପଢ଼ିବା ପାଇଁ ସାଧାରଣତଃ ଖାତା ଏବଂ କଲମ ଉପରେ ନିର୍ଭରଶୀଳ ଥିଲେ କିନ୍ତୁ ସମୟର ପରିବର୍ତ୍ତନ ଦ୍ୱାରା ଆଜିକାଲି ସେମାନେ ମୋବାଇଲ୍ ଏବଂ କମ୍ପ୍ୟୁଟର୍ ବ୍ୟବହାର କରି ବିଭିନ୍ନ କ୍ଷେତ୍ରରେ ଉନ୍ନତ କରିପାରିଛନ୍ତି ଯେପରିକି ମୋବାଇଲ୍ ଦ୍ୱାରା ସେମାନେ ଶିକ୍ଷା ଲାଭ କରିପାରିଛନ୍ତି ଏବଂ ଏହା କ'ଣ ଯୋଗାଯୋଗ କରିବାରେ ସହାୟତା କରିଛି ପିଲା ଆମର ପାଠ ପଢ଼ିବାକୁ ହେଲେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଖକୁ ଯିବାକୁ ପଡ଼ୁଥିଲା କିନ୍ତୁ ଏବେ ମୋବାଇଲ୍ ଦ୍ୱାରା ମଧ୍ୟ ଆମ ପିଲାମାନେ ପାଠ ପଢ଼ିପାରୁଛନ୍ତି ଶିକ୍ଷୟତ୍ରୀ ଏବଂ ଶିକ୍ଷକମାନଙ୍କ ସହିତ କମ୍ପ୍ୟୁଟର୍ କମ୍ପ୍ୟୁଟର୍ ଶିଖିବା ଦ୍ୱାରା ପିଲାମାନେ ବିଭିନ୍ନ କ୍ଷେତ୍ରରେ ଚାକିରି କରିପାରୁଛନ୍ତି ଏହି କମ୍ପ୍ୟୁଟର୍ ଏବଂ ମୋବାଇଲ୍ ସେମାନେ ସେହି ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କଠାରୁ ଶିକ୍ଷା ଲାଭ କରିଛନ୍ତି